ନୃତ୍ୟ ନୃତ୍ୟ ହେଉଛିି ବହୁ ପୁରାତନ ଶବ୍ଦ ନୃତ୍ୟ ହେଉଛି ବିଭିନ୍ନ ପ୍ରକାରର ଆମ ଓଡ଼ିଶାରେ ଯେମିତି ଓଡ଼ିଶୀ ଅଛି ବଙ୍ଗାଳୀରେ ଅଛି ଆଉ ବହୁତ ସାରା ଭାଷାରେ ଅଛି କହିବାକୁ ଗଲେ ନୃତ୍ୟ ହଉଚି ଜୀବନର ଗୋଟିଏ ଧାରା ଜୀବନକୁ ବଞ୍ଚିବାକୁ ହେଲେ ନୃତ୍ୟ ଆମତକ ଆମକୁ ବହୁତ ଦରକାର ନୃତ୍ୟ ହେଉଛି ସବୁଠାରୁ ଶ୍ରେଷ୍ଠ ଏହା ମନକୁ ଶାନ୍ତି ଦେଇଥାଏ ଆଉ ନୃତ୍ୟ ବହୁତ ଜାଗାରେ ଦେଖିବାକୁ ମିଲିଥାଏ ଆଉ ନୃତ୍ୟ ଦେଖିଲା ମାତ୍ରେ ବହୁତ ଶିଖିବାକୁ ମିଲିଥାଏ ନୃତ୍ୟ ଆମକୁ ବହୁତ କିଛି ଶିଖେଇଥାଏ ଗୋଟିଏ ଯେମିତି କିଛି କାର୍ଯ୍ୟ କରିଲେ ଆମେ ଦେଖିପାରୁଥାଉଁ ସେମିତି ନୃତ୍ୟ କରିଲେନା ଏଥିରେ ମନକୁ ବହୁତ ଆନନ୍ଦିତ ହୋଇଥାଏ ନୃତ୍ୟ ବହୁତ ଜାଗାରେ ପ୍ରଦର୍ଶିତ ହୋଇଥାଏ ନୃତ୍ୟ କରିବା ପାଇଁ ବହୁତଟି ପୁରସ୍କାର ରାଶି ଦିଆଯାଇଥାଏ ନୃତ୍ୟ କରିବା ଦ୍ୱାରା ଆମର ଶରୀରର ଭଲ ଥାଏ ଆଉ ଏହା ମନକୁ ଆମକୁ ଶାନ୍ତି ଦେଇଥାଏ ଯାହା ଆମକୁ ମାନସିକ ଚିନ୍ତାରୁ ମୁକ୍ତି ମିିଲିଥାଏ ନୃତ୍ୟ ହେଉଛିି ବହୁତ ଜାଗାରେ କରାଯାଇଥାଏ ଜଙ୍ଗଲରେ ରହୁଥିବା ଆଦିବାସୀମାନେ ସେମାନଙ୍କର ନୃତ୍ୟ କରିବାର ଶୈଲୀ ଅଲଗା ଆମ ଓଡ଼ିଶାରେ କରିବାର ଶୈଲୀ ଅଲଗା ଆ ବିଭିନ୍ନ ବିଭିନ୍ନ ରାଜ୍ୟ ଅଛି ଆମର ନୃତ୍ୟମାନଙ୍କର ବିଭିନ୍ନ ବିଭିନ୍ନ ନାଁଟେ ଅଛି ଆନ୍ଧ୍ରପ୍ରଦେଶରେ ଗୋଟିଏ ନାଁ ଅଛି କେରଳରେ ଗୋଟିଏ ନାଁ ଅଛି କୁଚିପୁଡ଼ି ଗୋଟିଏ ନୃତ୍ୟର ନାଁ ଏମିତି ବହୁତଟେ ଅଛି